ଭବିଷ୍ୟତରେ ଆମେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବାକୁ ହେଲେ ଆମେ ଗାଁ ଗାଁରେ ଆମେ ସବୁ ଜନସାଧାରଣ ଲୋକଙ୍କୁ କହିବା ଶୁଣାଇବା ଦେଖାଇବା ଯେଉଁଭଳି ଜିନିଷ ଆମର ଅଛି ଉଦାହରଣ ସ୍ୱରୂପ ଗୋଟେ ଭାଗବତ ଟୁଙ୍ଗି ଯଦି ଆମ ଗାଁରେ ହୁଏ ସେଠି ସନ୍ଧ୍ୟାବେଳେ ଭାଗବତ ପଢ଼ାଯାଏ ପିଲାମାନଙ୍କୁ ସେଇ ଢଙ୍ଗିରେ ପାଖରେ ବସାଇ ପିଲାମାନଙ୍କୁ ବୁଝାଇ ଭାଗବତ ଶୁଣାଇବା ପୌରଣିକ ଭାଷା ବିଷୟରେ ସବୁ ଶୁଣାଇବା ଗାଁରେ ରାମାୟଣ ରାମ ମାନସ ଏସବୁ ଜିନିଷ ଆମେ ଯଦି ଡ୍ରାମା ପିଲାମାନଙ୍କୁ ଦେଖାଇବା ସେମାନେ ବି ତାଙ୍କ ଓଡ଼ିଆ ଭାଷାକୁ ସେମାନେ ପ୍ରଶଂସା କରିବେ ଆଉ ଶୁଣିବେ ଗୀତ ତାଙ୍କୁ ଶୁଣିବା ଓଡ଼ିଆ ଭାଷାର ଯେଉଁ ଆମର ମଧୁର ଗୀତ ଅଛି ଓଡ଼ିଶୀ ଚନ୍ଦ ଚମ୍ପୁ ସେ ଗୀତକୁ ପିଲାମାନଙ୍କୁ ଶୁଣାଇବା ତାଙ୍କ ଭିତରେ ଗୀତର କମ୍ପିଟିସନ୍ କରିବା ତାଙ୍କ ଭିତରେ ପୌରାଣିକ ଗଳ୍ପ ଶୁଣିବା ଓଡ଼ିଆକୁ ଆମେ ଆମେ ଚାହିଁବା ଆମେ ଓଡ଼ିଆ ଭାଷାକୁ ଆମେ ବହୁତ ଆଗକୁ ନେଇଯିବା ସମସ୍ତେ ମନେ ରଖିବେ ଓଡ଼ିଆ ଭାଷାକୁ ଆମେ ଯେମିତି କରିବା ସେ ଓଡ଼ିଆ ଭାଷାକୁ ସେମିତି ଆମେ ପିଲାମାନେ ଶିଖିବେ ଆମେ ଯଦି ଗାଁରେ ଗୀତର ପ୍ରତିଯୋଗିତା କରିବା ପାଞ୍ଚ ଖଣ୍ଡ ଗାଁକୁ ଡାକି ଗୀତ ଗୀତର ପ୍ରତିଯୋଗିତା କରିବା ଓଡ଼ିଆ ଭାଷାରୁ ଗୀତ ଆମର ଭଜନ ଭଜନ ହେଲା ଓଡ଼ିଶୀ ହେଲା ଛାନ୍ଦ ଚମ୍ପୁ ଏବଂ ଯେଉଁ ସେଇ ଭିତରେ ଆମେ କରିବା ହେଲେ ପିଲାମାନେ ଶିଖିବେ ଆଉ ଜାଣିପାରିବେ ଗୀତ ବିଷୟରେ ଗୀତ ବସି ତା'ହେଲେ ସେ ଓଡ଼ିଆ କଥା ଜାଣିପାରିବେ ଓଡ଼ିଆ କଥା ଭଲ ଭାବରେ କହିପାରିବେ ଓଡ଼ିଆ ସ୍କୁଲରେ ବସାଇ ଆମର ଅଛି ଗାଁ ଗହଳିରେ ଯେଉଁ ସ୍କୁଲ ସେଠି ଆମେ ପାଠ ପଢ଼ାଇବା ଆମେ ଯଦି ଇଂଲିଶ ମିଡ଼ିୟମ୍ ନେଇ ପଢ଼ାଇବା ପିଲାମାନେ କେମିତି ଆମେ ଓଡ଼ିଆ ଭାଷାରେ ତାଙ୍କୁ ଓଡ଼ିଆ ସ୍କୁଲରେ ପଢ଼ାଇବା ଏସବୁ କଲେ ଗୀତ ଓଡ଼ିଆ ଭାଷା ଆମର ଆଗକୁ ଯିବ ଆଗାମୀ ପିଢ଼ିକୁ ପିଢ଼ିକୁ ଆମର ଯେଉଁ ଭବିଷ୍ୟତର ଯେଉଁ ଅଛନ୍ତି ପିଲାମାନେ ସେମାନେ ଆଗକୁ ବଢ଼ିବେ ଓଡ଼ିଆ ଭାଷାକୁ ଆଗକୁ ନେବେ